ଆମ ବଗିଚାରେ ଆମେ ପନିପରିବା ଚାଷ କରିବା ସତ୍ତ୍ୱେ ଅନେକ କିଛି ଫୁଲ ଗଛ ଲଗାଇଛୁ ଆଉ ଗେଣ୍ଡୁ ଫୁଲ ମନ୍ଦାର ଫୁଲ ଆଉ ମଲ୍ଲି ଫୁଲ ଅଶୋକ ଫୁଲ ଗୋଲାପ ଫୁଲ ବହୁତ ପ୍ରକାର ଫୁଲ ଫଳ ଗଛ ମଧ୍ୟ ଅଛି ଫୁଲ ଗଛ ରହିବା ସଙ୍ଗେ ସଙ୍ଗେ ଫଳ ଗଛ ବି ବହୁତ ଅଛି କଦଳୀ ଅଛି ଆମ୍ବ ଅଛି ପଣସ ଅଛି ପିଜୁଳି ଗଛ ଅଛି ଅମୃତଭଣ୍ଡା ଅଛି ଲିଚୁ ଗଛ ଅଛି ଅନେକ ପ୍ରକାର କମଳା ଗଛ ଲେମ୍ବୁ ଗଛ ଏହି ସବୁ ଅନେକ ପ୍ରକାର ଗଛ ଅଛି ଆଉ ସେଇସବୁ ଫୁଲ ଆଉ ଫଳକୁ ନେଇ ଆମେ ବଜାର ହାଟରେ ବିକ୍ରି କରୁ ଭଲ ପଇସା ବି ମିଳେ ଆଉ ଫଳ ବି ଘରେ ଖିଆ ବି ହୁଏ ଆଉ ଏ ପୂଜାପାଠରେ ଫୁଲ ମଧ୍ୟ ଏସବୁ ଫୁଲ ବି ଲାଗେ ଆମକୁ ଘରେ କିଣିବା ପାଇଁ ପଡ଼େନି ଆମ ଯେତେ ବନ୍ଧୁବାନ୍ଧବ ବି ଅଛନ୍ତି ଆମ ଘରୁ ସବୁ ଫଳ ଫଳ ଏସବୁ ଇତ୍ୟାଦି ନିଅନ୍ତି ଆଉ କଦଳୀ କାନ୍ଧି ବି ଅଛି ବହୁତ ଗୋଟେ ଅଣ୍ଟେ ଅଣ୍ଟେ ହେବ ଚାରି ପାଞ୍ଚ ଫୁଟ୍ ହେବ କଦଳୀ କାନ୍ଧି ଅଛି ଏତେ ବଡ଼ ଆଉ ସେଇଟା ସବୁ ବିନା ସାରରେ ଚାଷ କରାହୁଏ